କୃଷି ଚାଷ୍ କଲା ବେଲ୍କି ଆମକୁ ବହୁତ ବିଜ୍ଞାନ୍ ର ସାହାଯ୍ୟ କରବାର୍ କେ ପଡୁଛେ ନାଇଁ ହେଲେ ଆମେ ଧାନ୍ ଗୁଡ଼ାକ ପାଇଁ ନ ପାରୁ କୃଷି ନ ସବୁବେଲେ ବିଜ୍ଞାନ୍ ର ସବୁ ଦେଖଲେ ଦେଖିର୍ ଚାଷ୍ କରି ହଉଛି ଟ୍ରାକ୍ଟର୍ ଯୋଉଥି ଲାଗି ସେନୁ ପାୱାର୍ ଟିଲର୍ ହେଲେ ଯାଇକିରି ତା'ପରେ ଉଷୁ ମାରବାର୍ ଲାଗି ମେସିନ୍ ହେଲେ ଯାଇକିରି ବିଜ୍ଞାନ୍ ପଦ୍ଧତି ତାର୍ ପରେ ପଲହା ରୁଈ ବାର୍ ଲାଗି ବି ମିସିନ୍ ଦରକାର୍ ପଡୁଛି ତାର୍ ପରେ ସବୁ କାମ୍ ଥି ବିଜ୍ଞାନ୍ ଥି ନାଇଁ ହେଲେ କୃଷି ନ ଚାଷ୍ କରି ନାଇଁ ହେବାର୍ ଧାନ୍ ଗୁଡ଼ା ଧୁନେ ମିଲେ ବହୁତ ହଇରାଣ ହେବାର୍ କେ ପଡୁଛେ ବିଜ୍ଞାନ ପଦ୍ଧତି ନ ଚାଷ୍ ନାଇଁ କଲେ ଆଉରୁ ସବୁ ତ ଇଞ୍ଜିନିୟରିଙ୍ଗ ନ ଚାଷ୍ କଲେ ଯାଇ କିରି ସବୁ ଜିନିଷ୍ ସାହାଯ୍ୟ ମିଲୁଛି ଆଉ ବିଜ୍ଞାନ୍ ଥି ଚାଷ୍ କଲେ ଠିକ୍ ଧାନ୍ ଅମଲ୍ ହଉଛି ନାଇଁ ହେଲେ ସବୁ ପୋକ ବଙ୍ଗି ଖାଇ କରି ମରି ଯାଉଛେ ଆଉ ଉଷୁ ମାରି ମାରି କରି ବି ସେ କୃଷି ର ସବୁ ପଇସା ପତର୍ ବହୁତ ଖର୍ଚ୍ଚ ହଉଛେ ବିଚାର୍ ବହୁତ କଷ୍ଟ ନ ଚାଷ୍ କରୁଛନ୍ ଆଉରୁ ନାଇଁ ହେଲେ କରି ନାଇଁ ପାରନ୍ ବିଜ୍ଞାନ୍ ଥି ଚାଷ୍ କଲେ ଟିକେ କିଛି ଅମଲ୍ ହଉଛି ଚାଷୀ ମାନଙ୍କୁ ବହୁତ କଷ୍ଟ ମିଲୁଛି ଏତେ କରି କରି କିନି ବିଚାର୍ ବହୁତ ହଇରାନ୍ ହଉଛନ୍ ଆଉ ସେଇଟା କେ କଲା ବେଲ୍କେ ତାହାକୁ ଟାଇମ୍ ଲାଗୁଛି